ଯଦି ମୋତେ କେବେ କୌଣସି ଜାଗାକୁ ଯିବା ପାଇଁ କୁହାଯାଏ ତ ତା'ହେଲେ ମୁଁ ପୁରୀ ଯିବା ପାଇଁ ହିଁ କହିବି କାହିଁକିନା ପୁରୀରେ ପୁରୀ ଯିବା ପାଇଁ ମୋର ବହୁତ ଇଚ୍ଛା ଅଛି ବହୁତ ଦିନ ହେଇଗଲା କାଳିଆର ଦର୍ଶନ ହେଇନି ଆଉ ମୋର ବହୁତ ଗୁଡ଼େ ଅପସୋସ୍ ରହିଯାଇଛି ମୁଁ ଯାଇପାରୁନି ପୁରୀ ଯାଇଥିଲି ପ୍ରଥମେ ଛୁଆ ବେଳେ ଯାଇଥିଲି ଆମେ ପରିବାର ସାରା ମିଶିକି ଯାଇଥିଲୁ ଆଉ ସେଠି ସବୁ ମଜା ମସ୍ତି କରିଥିଲୁ ସମୁଦ୍ରରେ ଗାଧୋଇବା ସମୟରେ ଆଉ ଜଣେ ଆମର ଥିଲେ ଆମେ ଯେମିତି ଗାଧୋଉଥିଲୁ ଅନ୍ୟ ଗୋଟେ ପରିବାର ଆସିଥିଲେ ସେମାନେ ଗାଧୋଇବା ସମୟରେ ତାଙ୍କର ଜଣେ ବୁଡ଼ିଯାଇଥିଲା ତାକୁ ଦେଖି ମୁଁ ମାଆ ଭାବିଦେଇଛି ଆଉ ମୁଁ ଅନ୍ୟ ଜଣେ ସ୍ତ୍ରୀ ଲୋକ ତ ବାହାରେ ଛୋଟ ଥିଲି ସେତେବେଳେ ଆଉ ଜାଣିପାରିନି ଆଉ ମୁଁ ତାଙ୍କ ପଛେ ପଛେ ପଳାଇଛି ଆମ ଘର ଲୋକ ମୋତେ ବହୁତ ଖୋଜାଖୋଜି କଲେ ଖୋଜାଖୋଜି କରି ଯେମିତି ନପାଇଛନ୍ତି ତାପରେ ଏମିତି ଯାଇକି ଡକାଡକି ସମସ୍ତଙ୍କି ପଚାରିବାରୁ ବହୁତ ଡେରିରେ ମୋତେ ପାଇଲେ ଆଉ ତା ପରଠୁ ଯେତେଥର ବି ସବୁ ଯିଏ ଯାଇଛନ୍ତି ପୁରୀ ଆଉ ମୋତେ ନେଇନାହାନ୍ତି ଆଉ ସବୁ ଏକା ଯାଆନ୍ତି ବୁଲିବୁଲାକି ଆସନ୍ତି ମୋତେ କେବେ ଆଉ ନେଇନାହାନ୍ତି ତ ସେଥିପାଇଁ ମୋର ବହୁତ ଇଚ୍ଛା ଅଛି ଆଉ ମାନେ ଆଉ ସେବେଠୁ ଯାଇନି ଛୁଆବେଳୁ ଆଉ ଆଜି ପର୍ଯ୍ୟନ୍ତ ପୁରୀ ଯାଇନି ସାଙ୍ଗ ମାନେ ସବୁ ଯାଉଛନ୍ତି ବୁଲୁଛନ୍ତି ମଜା ମସ୍ତି କରୁଛନ୍ତି ଫଟୋ ଛାଡ଼ୁଛନ୍ତି ଘର ଲୋକ ବି ଗଲେଣି କେବଳ ମୋତେ ନଉନାହାନ୍ତି ଘରେ ଛାଡ଼ୁନାହାନ୍ତି ଯିବା ପାଇଁ ଆଉ ମୁଁ ସେଥିପାଇଁ ଭାବିଛି ଆଉ କେବେ ଗୋଟେ ପୁରୀ ବୁଲି ଯିବି ପୁରା ପରିବାର ସହିତ ଯିବୁ ବୁଲିବୁ ମଜା ମସ୍ତି କରିବୁ ବୁଲିବୁଲା କି ଫଟୋ ଫଟ ଉଠେଇ କାଳିଆ ଦର୍ଶନ କରିବୁ ଗୋଟେ ଦିନ ଦୁଇ ଦିନ ରହିବୁ ସେଠି ସକାଳେ ସମୁଦ୍ର କୂଳ ଯାଇ ବୁଲାବୁଲି କରିକି ଆସିବୁ ସନ୍ଧ୍ୟା ବେଳେ ଆଳତୀ କାଳିଆର ଦର୍ଶନ କରି ଆଳତୀ ଦେଖିବୁ କାହିଁକିନା ମାନେ ଯେଉଁ ଠାକୁରଙ୍କ ଜାଗାକୁ ଯାଅ ସନ୍ଧ୍ୟା ବେଳ ଆଳତୀ ଦର୍ଶନ ଯଦି ଆଳତୀ ଦେଖିକି ଠାକୁର ଦର୍ଶନ କର ତ ସେ ପୁରା ଶାନ୍ତି ଅନୁଭବ ହେଇଥାଏ ଆଉ ମୋର ବହୁତ ଇଚ୍ଛା ଅଛି ସନ୍ଧ୍ୟା ବେଳ ଆଳତୀ ଦେଖି କାଳିଆ ଦର୍ଶନ କରି ସେଠି ଯାହା ଯାହା ବୁଲିବା ସ୍ଥାନ ଥିବ ଯେମିତି ଆମର ପୁରୀ ପାଖାପାଖି ଭଲ ବିଚ୍ ସବୁ ଅଛି ପରିବାର ସହ ଯିବୁ ମଜାମସ୍ତି କରିବୁ ବୁଲାବୁଲି କରି ଆଉ ତାପରେ ଭାବିଛୁ ସବୁ ଘରକୁ ଆସିବୁ ବୋଲି ଆଉ